କିଛି ବର୍ଷ ପୂର୍ବେ ପୁରୁଣା ମୋବାଇଲ୍ ଏବଂ ବର୍ତ୍ତମାନର ସ୍ମାର୍ଟଫୋନ୍ ମଧ୍ୟରେ ପାର୍ଥକ୍ୟ ହେଉଛି ପୁରୁଣା ମୋବାଇଲ୍ ଛୋଟ ଫୋନରେ କେବଳ କଥା ହେଉଥିଲୁ ବର୍ତ୍ତମାନ ଯୁଗର ସ୍ମାର୍ଟଫୋନରେ ବାହାରେ ଥିବା ନିଜ ଭାଇ ଭଉଣୀଙ୍କୁ ଭିଡ଼ିଓ କଲ୍ କରି ଦେଖିପାରୁଛୁ ଆଗ କାଳ ପୁରୁଣା ମୋବାଇଲ୍ ରେ ଆମେ ସେଇଟା ସେସବୁ କାମ କରିପାରୁନଥିଲେ ୟୁଟ୍ୟୁବରେ ବିଭିନ୍ନ ପ୍ରକାର ପ୍ରତିଭା ଦେଖିପାରୁଛୁ ଯାହାକି ନାଚ ଗୀତ ଫିଲ୍ମ ସିରିଏଲ୍ ଇତ୍ୟାଦି ଅନ୍ଲାଇନ୍ ମାଧ୍ୟମରେ ଫୋନ୍ ପେ' ଗୁଗୁଲ୍ ପେ' ଆମେ କୁ କେଉଁଠି ଗୋଟିଏ ଭୋକ ଲାଗିଲା ଆମେ ସେଠାରେ ଫୋନ୍ ପେ' କରି ଖାଇ ନେବା ପୁଣି ଫ୍ଲିପକାର୍ଟ ମାଧ୍ୟମରେ ଘରେ ବସି ସପିଂ କରୁଛୁ ଖାଦ୍ୟ ଅର୍ଡ଼ର କରୁଛୁ ପୂର୍ବରୁ ସ୍ମାର୍ଟଫୋନ୍ ଆମକୁ ବହୁତ ସୁବିଧା ଓ ସୁଯୋଗ ଦେଇଛି ଆଗକାଳରେ ନେଟୱାର୍କ ସବୁ ଜାଗାରେ ନଥିଲା ଏବେ କାଳରେ ସବୁଆଡ଼େ ନେଟୱାର୍କ ଦୁଇ ତିନିଟା ଲେଖାଏଁ ହେଲାଣି ବର୍ତ୍ତମାନ ଯୁଗରୁ ଫୋର୍ ଜି ଏୟାରଟେଲ୍ ଜିଓ ବହୁତ ପ୍ରକାରର ନେଟୱାର୍କ ବାହାରିଛି ମୁଁ ଏବେ ଜିଓ ସିମ୍ ବ୍ୟବହାର କରୁଛି ରିଚାର୍ଜ ପାଇଁ ଡାଟା ପ୍ୟାକ୍ ପାଇଁ ମାସକୁ ଦୁଇଶହ ପଚାଶ ଟଙ୍କା ଭ ପ୍ୟାକ୍ କରିବା ପାଇଁ ଭରୁଛି